ହ୍ୟାଲୋ ନମସ୍କାର ମ୍ୟାଡ଼ାମ କୁହନ୍ତୁ ଆଜ୍ଞା ଆଜ୍ଞା ଆଜ୍ଞା କଣ କହୁଥିଲେ କି କଲେଜ୍ ପାଇଁ ମାନେ ବୁଝିପାରିଲିନି ଆପଣଙ୍କ ପାସ୍ପୋର୍ଟ ସାଇଜ ଫୋଟୋ ଦରକାର ଥିଲା ଆପଣ ଏଠି କେବେ ଆଗରୁ କରିଥିଲେ ଫୋଟୋ ଆପଣ ଏଠି କେବେ ଫୋଟୋ କରିଥିଲେ ନା ଏବେ ରିସେନ୍ଟ ଫୋଟୋ କାଢିବେ କହୁଛନ୍ତି ନାଁ କଣ ତାର ଇଏ ରଖିଛନ୍ତି ଆପଣ କଣ କହିଲେ ତାର ଯେଉଁ ଫୋଟୋ ଆପଣଙ୍କର ଯେଉଁ ଦିଆହୋଇଥିଲା ଏନ୍ଭଲପ୍ ରେ ଦେଖନ୍ତୁ ସେଇଠି ଗୋଟିଏ ନମ୍ବର ଥିବ ସେ ନମ୍ବର ଅଛି ନାଁ ଏନ୍ଭଲପ୍ ଅଛି ଆପଣଙ୍କ ପାଖରେ ଓହୋ ତାହେଲେ ଆଉ କଣ ଜାଣିଛନ୍ତି ନାଁ ନମ୍ବର ଯେଉଁ ସେଇଠି କେଉଁଠି ପଡ଼ିଥିବ ସେ ନମ୍ବର ଫମ୍ବର ଫଟ ଫୋଟୋ ରଖିଛନ୍ତି କି ଫୋଟୋ ଉଠାଇକି ରଖିଛନ୍ତି କି ନାହିଁ ତାହେଲେ ଆପଣଙ୍କର ଏଇଟା ଆପଣଙ୍କର ହ୍ୱାଟସପ ନମ୍ବର୍ ଗୋଟିଏ ଜିନିଷ କଣ କି ହ୍ୱାଟସପ ନମ୍ବର ରେ ସେହି ଫଟୋ ଟା ପଠେଇଦିଅନ୍ତୁ ଠିକ ଅଛି ମୁଁ ପଠାଇସାରିଲା ପରେ ମୁଁ ଏଇଠୁ ଆପଣଙ୍କୁ ଫୋନ୍ କରିଦେବି ଆପଣ ଆସି ନେଇଯିବେ ଆଉ

ନାଇଁ ମୁଁ ଏଇଟା ଗୋଟିଏ କୁ ଦଶ ଟଙ୍କା ଲାଗିବ ଗୋଟିଏ ପିସ୍ କୁ ଆପଣ କେତେ ପିସ୍ କରିବେ କି ଆପଣଙ୍କୁ ଆକ୍ଚୁଆଲି କେତେ ପିସ୍ କରିବାର ଅଛି ଶହେ ପିସ୍ ଯଦି କରିବ ସେଇ ଆପଣଙ୍କୁ ପାଞ୍ଚଶହ ଟଙ୍କା ଲାଗିବ ଆଉ ଗୋଟିଏ ପିସ୍ କୁ ପାଞ୍ଚ ଟଙ୍କା ଆପଣଙ୍କୁ ଲଗା ହେବ ମ୍ୟାଡ଼ାମ ଆପଣଙ୍କ ଆପଣଙ୍କୁ ଆଜି ଦରକାର ନା କେବେ ଦରକାର କହିଲେ ମୋତେ ନା ଦୁଇ ଦିନ ଭିତରେ ତ ଆହୁରି କମ କମିଯିବ ଆପଣଙ୍କର କିନ୍ତୁ ଆଜି ଆଜି କିଛି ଆପଣଙ୍କର ଆଜି ଦରକାର ନାହିଁ ତ ଆଜି ରିସେଣ୍ଟ ଦରକାର ନାହିଁ ତ ହେଉ ଠିକ ଅଛି ତାହେଲେ ଆପଣଙ୍କର ପାଞ୍ଚ ଟଙ୍କା ବୋଲି କମିବ କିନ୍ତୁ ପାଞ୍ଚ ଟଙ୍କା ଧରିକି ଚାଲନ୍ତୁ ଆଉ କିନ୍ତୁ ପାଞ୍ଚଟଙ୍କା କମିବ ଜାଣିଥାନ୍ତୁ ପାଞ୍ଚଟଙ୍କା ଧରିକି ଚାଲୁଥାନ୍ତୁ ଆପଣ ଠିକ ଅଛି ହଁ ମୋଟାବାଲା ଦିଆ ହବ କଣ ସେଇ ଉପରେ ଅଏଲ୍ ଦରକାର ନା ଅଏଲ୍ ନହେଲେ ବି ଚଳିବ ପ୍ଲେନ୍ ଭଲ୍ ଲାଗିବ ହେଉ ତାହେଲେ ଠିକ୍ ଅଛି ତା'ହାଲେ ଗୋଟିଏ ଯଦି ଆପଣ ଶହେଟା କରିବେ ତାହେଲେ ଆପଣ ଆପଣଙ୍କର ଫୋନ ପେ' ଟିକେ କରିଦିଅନ୍ତୁ ଏଇ ନମ୍ବରରେ ଆପଣଙ୍କୁ କହୁଛି କିଛି ଆଡଭାନ୍ସ ପଠାଇଦିଅନ୍ତୁ ମୁଁ ଆପଣଙ୍କର କରିଦେଇଥିବି ଆପଣ ଆସିକି ନେଇଯିବେ ଆପଣ ଫୋନ କରିଦେଲେ କିନ୍ତୁ ଗୋଟିଏ ଦିନରେ ହେବନି ଦୁଇ ଦିନ ଲାଗି କହୁଛନ୍ତି ଆପଣ ଆପଣଙ୍କୁ କାଲି ଆଜି ତ ସମୟ ନାହିଁ କାଲି ପହରଦିନ ଆପଣ ଆସନ୍ତୁ ଫାଷ୍ଟ ଆୱାର ରେ ନେଇକି ପଳେଇବେ ଆଉ ଆପଣ କାହା ନମ୍ବର ରେ ବି କରିକି ଦେଖନ୍ତୁ ଆପଣ ଶହେଟା କରିବେ କିନ୍ତୁ ମୁଁ ଏପଟେ କରିଦେଇଥିବି ଠିକ୍ ଅଛି ମ୍ୟାଡ଼ାମ ଦେଖନ୍ତୁ ମୋ କଥା ଟିକେ ଶୁଣନ୍ତୁ ଆପଣ ଶହେଟା ସପୋଜ୍ କରିବି ମୁଁ ଆପଣଙ୍କୁ କହିଦେଲି ସପୋଜ୍ କୌଣସି ହାଲତରେ କଣ ହୋଇପାରିଲାନି କି ଆସିକି ଆଣିପାରିଲାନି ଯାହା ହେଲେବି କିଛି ଅସୁବିଧା ହୋଇଗଲା କହି ତ ସେମିତି ହେବନି ସପୋଜ୍ କଣ ଆପଣଙ୍କ ହେଲା କି ମୋ ଦୋକାନ ବନ୍ଦ ହେଇଗଲା କି କଣ କି ମୁଁ କୁଆଡେ ପଳେଇଲି ଆସିପାରିଲିନି କମ୍ୟୁନିକେଶନ ହୋଇପାରିଲାନି ମୁଁ ଆପଣଙ୍କୁ କହିଦେଇଥିବି ନେଇନଥିବେ ଏପଟେ ପୁଣି ଫୋଟୋ ପଡ଼ିଥିବ ଏପଟ ସେପଟ ଭାରି ଅସୁବିଧା ଲୋକ ବି ସେମିତି କରୁଛନ୍ତି ଯଦି ଆପଣ ଆଡଭାନ୍ସ ଦେବେ ମୁଁ ଆପଣଙ୍କର ସବୁ ମୋତେ ପେମେଣ୍ଟ ନଦେଇକି ଆପଣ କିଛି ପେମେଣ୍ଟ ଦିଅନ୍ତୁ ମୁଁ ଆପଣଙ୍କୁ କହୁନି ଯେ ଟୋଟାଲ ପେମେଣ୍ଟ ଦିଅନ୍ତୁ କି ଫିପ୍ଟି ପରସେଣ୍ଟ ମୋତେ କିଛି ପେମେଣ୍ଟ କରନ୍ତୁ କିଛି ପେମେଣ୍ଟ କରନ୍ତୁ ମୁଁ ଜାଣିବି ଯେ ହଁ ଆପଣ ଫୋଟୋ ଆସିକି ନେଇଯିବେ ମୁଁ ଖାଲି କନ୍ଫର୍ମେସନ ପାଇଁ କହୁଛି ମୁଁ ଯଦି କାହା ପାଖରେ ଯଦି ଥିବ ଆପଣ କୁହନ୍ତୁ ତାକୁ ଟିକେ ଫୋନ ପେ' କରିଦେବେ ଆଉ ନହେଲେ ଆପଣ ଦୋକାନକୁ ପଳେଇ ଆସୁ ନାହାଁନ୍ତି ଫୋଟୋ ଟା ଉଠେଇଦେବେ ଆଉ ଭଲ ଫୋଟୋ ଆସିବ ମୋବାଇଲ ରେ ଆଉ କାଇଁ ପଠେଇବେ ଦୋକାନ କୁ ଆସନ୍ତୁ ଦୋକାନରେ ଫୋଟୋ ବି ଉଠିଯିବ ଭଲ ଫୋଟୋ ବି ହେବ ପଇସା ଦେଲେ ବି ସବୁକାମ ଗୋଟିଏ ସାଙ୍ଗରେ ହୋଇଗଲା ନା କଣ କହୁଛନ୍ତି ଏବେ ଆସିବେ ନାଁ କଣ ନାଁ ଆପଣ ଦେଖନ୍ତୁ ଆଗରୁ ଆଗରୁ ଯେଉଁ ବର୍ଷେ ପରେ କହୁଛନ୍ତି ଆପଣ ବସିକି ଚାରିମାସ ପାଞ୍ଚ ମାସ ପରେ କହୁଛନ୍ତି ସେତେବେଳେ ମାନେ କ୍ୱାଲିଟି ଇଏ ନଥିଲା ଏବେସବୁ ଜିନଷ ନୂଆ ସମାନ ଆସିଛି ଆମ ଦୋକାନ କୁ ଆପଣ ଯେତେବେଳେ ଆସିବେ ଛାଡ଼ିବେ ଫଟୋ ସେଇ ହ୍ୱାଟସପ୍ ରେ ପଠେଇଲେ ସେଇ କଳା କଳା ହିଁ ଆସିବ ଗତଥର ବି ହ୍ୱାଟସପ୍ ରେ ପଠେଇଥିଲେ ନାଁ କଣ ମନେପଡ଼ୁନି ମୋର ହ୍ୱାଟସପ୍ ରେ ପଠେଇଲେ ସେଇ କଳା କଳା ହିଁ ଆସିବ ଆପଣ ଏଠିକି ଆସନ୍ତୁ ଫୋଟୋ ଉଠାଇଦେବେ ଏବଂ ପଇସା ମଧ୍ୟ ଦେବେ ଆପଣଙ୍କ ବି ଟେନ୍ସନ ନାଇଁ କି ମୋର ବି ଟେନ୍ସନ୍ ନାଇଁ ଭଲ ଫୋଟୋ ବି ଆସିବ ଆପଣ ଯେଉଁ ପେପର କ୍ଵାଲିଟି କହୁଥିଲେ ପେପର କ୍ଵାଲିଟି ମଧ୍ୟ ଆପଣ ଦେଖିକି ନେଇପାରିବେ କିଛି ଅସୁବିଧା ନାହିଁ ଠିକ ଅଛି ନାଁ ଆଉ କଣ କହୁଛନ୍ତି କୁହନ୍ତୁ ମ୍ୟାଡ଼ାମ ନାଁ ଆଜି ଆପଣ ଆସନ୍ତୁ ଆଡଭାନ୍ସ ଦେଇକିଦେଇଯିବେ ଯଦି ଅଧିକ ଫୋଟୋ କରିବାର ଅଛି ଆପଣ ଆଡଭାନ୍ସ ଦେଇକିଯିବେ ଆପଣଙ୍କର ଫୋଟୋ ବି ମାନେ ଉଠେଇକି ଯିବେ ଏକାସାଙ୍ଗରେ ଆଉ ଆଜି ଆସି ଯଦି ଆସିବେନି ପୁଣି ଫଟୋ ଆସିନଥିବ ପୁଣି କହିବେ ନା କଳା ଫଟୋ ଆସୁଛି ଆଉ ଇଏ ଆସୁଛି ପେମେଣ୍ଟ କାଟନ୍ତୁ ବୋଲେ ସେତେବେଳେ ପୁଣି ଅସୁବିଧା ହୋଇଯିବ ଆମର କାଇଁକି ଆମର ଗୋଟିଏ ଫଟୋ କୁ କରିବାକୁ ତିନିଟଙ୍କା ଆମର ଖର୍ଚ୍ଚ ହେଉଛି ଦୁଇ ଟଙ୍କା ଯଦି ନ ପାଇବୁ ଗୋଟିଏ ଫୋଟୋ ରୁ ହେଉ ଠିକ ଅଛି ହେଉ